ଆମର ସାଂସ୍କୃତିକ ମାତୃଭାଷା ଦିବସ ଉପରେ କିଛି କୁହନ୍ତୁ ଫେବୃଆରୀ କୋଡ଼ିଏ ତାରିଖକୁ ମାତୃଭାଷା ଦିବସ ରୂପେ ଆମେ ପାଳନ କରିଥାଉ ଗୋଟିଏ ଶିଶୁ ମାତୃଗର୍ଭରୁ ଆସିବା ପରେ ମାଁ ଟି ଯେଉଁ ଭାଷାରେ ତାକୁ ଗେଲ କରିଥାଏ ଗୀତ ଗାଇଥାଏ ଯେଉଁ ଭାଷାରେ ଶିଖାଇଥାଏ ସେଇ ଭାଷାକୁ ମାତୃଭାଷା କୁହାଯାଏ ତେଣୁ ଆମେ ମାତୃଭାଷା ସବୁଠାରୁ ସୁନ୍ଦର ଓ ସରଳ ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଛବିଳ ମଧୁ ବର୍ଣ୍ଣବୋଧରେ ଆତ ଅରଟ ଇସ ଏହି ଭଳି ଭାବେ ଉଲ୍ଲେଖ କରାଯାଇଛି କିନ୍ତୁ ତାହାକୁ ଭୁଲି ଆମେମାନେ ବିଭିନ୍ନ ଭାଷାକୁ ପ୍ରଶୟ ଦେଉଛନ୍ତି